ଏ ଆଇ ବିଷୟରେ ମୁଁ ଜାଣିଛି ଟିଭିରେ ମଧ୍ୟ ଦେଖିଛି ପେପର୍ରେ ମଧ୍ୟ ପଢ଼ିଛି ଇଣ୍ଟର୍ନେଟ୍ର ଦୁନିଆରେ ଶୀଘ୍ର କାମ କରୁଛି ଯଦି ଏ ଆଇ ଯଦି ଦୁନିଆରେ ଅଛି ତା'ହେଲେ ଲୋକଙ୍କର ସୁବିଧା ମଧ୍ୟ ହେବ ଲୋକଙ୍କର ଅସୁବିଧା ମଧ୍ୟ ବହୁତ ଭାବରେ ହେବ କାହିଁକିନା କାମ କରୁଥିବା ଲୋକଙ୍କୁ ବ୍ୟାଙ୍କ୍ କର୍ମଚାରୀମାନଙ୍କୁ ଚାକିରି ହରାଇବାକୁ ପଡ଼ିବ ତେଣୁକରି ଲୋକଙ୍କର ସବୁ ହରାଇବାକୁ ପଡ଼ିବ ଶିକ୍ଷକ ବି ତାଙ୍କର ଶିକ୍ଷକତାକୁ ଛାଡ଼ିବାକୁ ପଡ଼ିବ କିନ୍ତୁ ରୋଷେୟାମାନଙ୍କର ବି ରୋଷେୟା ଯଦି ଆମେ ଯଦି ହୋଟେଲ୍ରେ ରୋଷେଇ ଏ ଆଇ କରିବ ତେଣୁକରି ତାଙ୍କର ୱେଟର୍ ପ୍ରୋବ୍ଲେମ୍ରେ ପଡ଼ିବ ସବୁ ଇଏ ସୁବିଧା ହେବ ଯଦି ଆମେ ଟିକଟ୍ କାଟୁଛୁ ଯଦି ଏ ଆଇ ଟିକଟ୍ କାଟିଲା ତେଣୁକରି ତାଙ୍କର କାଉଣ୍ଟର୍ ବି ଏ ଆଇ ନେଇଯିବ ତାଙ୍କର ଚାକିରି ବି ତ୍ୟାଗ କରିବାକୁ ପଡ଼ିବ ତା'ପରେ ଅନ୍ୟ ଅନ୍ୟ ଚାକିରୀଗୁଡ଼ାକ ମଧ୍ୟ ହରାଇବାକୁ ପଡ଼ିବ ତେଣୁକରି ସବୁ ଦୁନିଆରେ ଯେତେକ ସୁବିଧା ଏ ଆଇ ସେତିକି ଅସୁବିଧା ମଧ୍ୟ ହୋଇପାରିବ